ହଁ ମୋର ବି ଜଣେ ଲେ ପ୍ରିୟ ଲେଖକ ଅଛନ୍ତି ତାଙ୍କ ନାଁ ହଉଛି ପ୍ରବୀନ କବି ସିଏ ଏତେ ଭଲ କବିତା ଲେଖନ୍ତି ଯେ ସମ ସମସ୍ତିଙ୍କି ଭଲ ଲାଗେ ମୋତେ ତ ବହୁତ ଭଲ ଲାଗେ ଆଉ ସିଏ ମଝି ମାନେ ଏଇ ଥର ଲେଖିଥିଲେ ଗୋଟେ କବିତା ମୋ ଓଡ଼ିଶା ବିଷୟରେ ଏଇଟା ବହୁତ ଲୋକ ଚର୍ଚିତ ହେଇଥିଲା ବହୁତ ସମସ୍ତିଙ୍କି ବି ବହୁତ ଭଲ ଲାଗିଥିଲା ମୋତେ ବି ବହୁତ ଭଲ ଲାଗେ ଆଉ କବ ମାନେ ସିଏ କବି ମାନଙ୍କର ଏମିତି ଗୋଟେ ଗୁଣ ଅଛି ତାଙ୍କର ଏମିତି ଗୋଟେ ଗୁଣ ଅଛି ଯେମିତିକି ସେ ଯାହା ବି ଦେଖନ୍ତି ସେ ଗଛ ହଉ ଲତା ହଉ ଘର ସେ ବାଡ଼ି ସେ ସେ ନିର୍ମଳ ଆକାଶ ସେ ଘର ସେ ଯାହା ବି ଦେଖନ୍ତି ସେଥିରେ ସେଥି ମଧ୍ୟରୁ ଗୋଟେ ବହୁତ ଭଲ କବିତା ବି ସେ ଲେଖିପାରନ୍ତି ଆଉ ତାଙ୍କ ନିଜର ଅନୁଭୂତି ବି ବହୁତ ଭଲ ଥାଏ ମୋତେ ତ ବହୁତ ଭଲ ଲାଗେ ସିଏ ଭଲ ସେ ଏମିତି ଶୈଳିରେ ବୁଝାନ୍ତି ସେ ଯେଉଁ କବିତାଟା ଲେଖିଥାନ୍ତି ସିଏ ଏମିତି ଶୈଳିରେ ବୁଝାନ୍ତି କି ମାନେ ଜଣେ ନ ବୁଝିବା ଲୋକ ବି ବହୁତ ଭଲ ସେ ବୁଝିଯାଏ ଏମିତି ସେ ବହୁତ ବହୁତ ବହୁତ ଭଲ ବୁଝାନ୍ତି ମାନେ ତାଙ୍କ କଥା ନକହିଲେ ବି ସରିଯିବ ବହୁତ ଭଲ ବୁଝାନ୍ତି କ'ଣ କହିବି ତାଙ୍କ ବିଷୟରେ ମୁଁ କିଛି ବି ଜାଣିପାରୁନି ସେ ବହୁତ ଭଲ ବୁଝାନ୍ତି ଆଉ ଏମିତି ସେ ବହୁତ ଭଲ କବିତା ବି ଲେଖନ୍ତି ସେ ବହୁତ ଆଡ଼େ ଯାଇଛନ୍ତି ବି ଆଉ ସେ ବହୁତ ଭଲ ପୁରସ୍କାର ବି ପାଇଛନ୍ତି ସମସ୍ତିଙ୍କ ପାଖରୁ କି ଭଲ ଏମିତି ସବୁ ଭଲସେ କବିତା ଲେଖନ୍ତି ମୋତେ ତ ବହୁତ ଭଲ ଲାଗନ୍ତି